ଆମ ଅଞ୍ଚଳରେ କୃଷିଶିଳ୍ପର ଉନ୍ନତି ହେ ଅତ୍ୟନ୍ତ ଆବଶ୍ୟକ ଯେମିତିକି ଜୋଟ କତା ଆଦିକାରଖାନାର ଉନ୍ନତି ହେବା ଆବଶ୍ୟକ ଦାନା ଦାନା ଚୋକଡ଼ ଫ୍ୟାକ୍ଟରୀ ଇତ୍ୟାଦିର ଉନ୍ନତି ହେ ଆବଶ୍ୟକ ଏହା ଦ୍ୱାରା କୃଷକମାନେ ବହୁ ଭଲ ଦୁଇ ପଇସା କମେଇ ପାରିବେ ରୋଜଗାର କରିପାରିବେ ଏବଂ ଲୋକମାନେ ରୋଜଗାରକ୍ଷମ ହୋଇପାରିବେ